ମୁଁ ବଗିଚା କାମ କରିବାକୁ ଭଲ ପାଏ ଯେତେବେଳେ ମୋତେ ଫାଙ୍କା ସମୟ ମିଳେ ରୋଷେଇ ବାସ ସରିଗଲା ଘର କାମ ସରିଗଲା ସେତେବେଳେ ନାହିଁ ନିଜ ବାଡ଼ି ବଗିଚାରେ ଟିକିଏ ବଗିଚା କାମ କରେ ଆଉ ମାଟି ହାଣିକରି କୋଦାଳରେ ମାଟି ହାଣି ଆଉ ଗଛ ଲଗାଇଥାଉ ପାଣି ବି ତାଦେହରେ ଦେଉ ଫସଲ କରୁ ସବୁ ଫୁଲ ବି ଲଗାଉ ଫଳ ବି ଲଗାଉ ସବୁ ପନିପରିବା ଚାଷ କରୁ ଯେତେବେଳେ ଫାଙ୍କା ସମୟ ମିଳେ ଘରେ ଆଉ କିଛି କାମ ନଥାଏ ସରିଗଲା ସେତେବେଳେ ଯାଇ ଆମେ ବଗିଚା କାମ କରିଦେବୁ ଆଉ ବଗିଚା କାମ କଲେ ବି ଆମର ଟାଇମ୍ ସେଥିରେ ବି ପଳାଇଲା କିଛି ଜାଣିହେଲାନି ଇଆଡ଼େ ଘରକୁ ଘର କାମ ହେଲା ଯେଉଁ ଫାଙ୍କା ସମୟ ମିଳିଲା ସେଥିରେ ବଗିଚା କାମ ବି ଆମେ କଲୁ ଆଉ ବଗିଚାରେ ଯେଉଁ ଫଳ ମିଳିଲା ପନିପରିବା ମିଳିଲା ଘର ରୋଷେଇ କାମରେ ସେ ଲାଗିଗଲା କିଛି ଅସୁବିଧା ଚଳିବା ପାଇଁ ବି କିଛି ଅସୁବିଧା ହେବ ନାହିଁ ଘର କାମ ହେଲା ବଗିଚା କାମ ହେଲା ପନିପରିବା ବି ଚାଷ ହେଲା ସବୁ କାମ ବି ଠିକ୍ ସମୟରେ ହୋଇପାରିବ